ଓଡ଼ିଶା ପରିଦର୍ଶନ ବେଲେ ଆମର୍ନେ ବେଲେ ମନୋରଞ୍ଜନ ବିକଳ୍ପ ବା ପର୍ବପର୍ବାଣୀ ବା ପାରମ୍ପରିକ ବିକଳ୍ପ ବା ଆମର୍ ଲୋକ ନୃତ୍ୟ ବା ଆମର୍ ଆମର୍ ମେଲୋଡ଼ି ହେଉ କି ଆମର୍ ଇ'ଟା ଅ ଅପେରା ହେଉ ଆମର୍ ଇ ସାଇଟ୍ନେ ଏ ହେଉଛେ ଅପେରା ହେଉଛେ ଆମର୍ନେ ପାଞ୍ଚ୍ ଦିନ୍ ହେଲାନେ ଆମର୍ ସାଇଟ୍ ଆଡ଼େ ଅପେରା ହେଉଛେ ସବୁ ବର୍ଷ ହେସି ଏଥର୍ ଟିକେ ଧୁମ୍ ଧାମ୍ କରି କରିଛନ୍ ବଡ଼୍ ବି ବହୁତ୍ ପ୍ରକାର୍ ବହୁତ୍ ଲୋକ୍ ବି ଆସୁଥିଲେ ଆର୍ ବହୁତ୍ ଜିନିଷ୍ ହେଇଛେ ବଡ଼୍ ବଡ଼୍ ଆମର୍ ଏରିଆନେ ଗୁଟେ ଭଲ୍ ଜାଗା ବି ଅଛେ ଗୁଟେ କର୍ବାକେ ବଡ଼୍ ଏରିଆନୁ କରୁଛନ୍ ଆମର୍ ଆରୁ ବହୁତ୍ ବହୁତ୍ ଦୂରର୍ ଲୋକ୍ମାନେ ବି ଆମର୍ ଅପେରାକେ ଦେଖି ଆଏସନ୍ ଆମେ ଆଜି ମୋର୍ ସାଙ୍ଗମାନେ ସାଙ୍ଗେ କଥା ହେଇଛେଁ ଯେ ସବୁ ଲୋକ୍ ଆଜି ସନ୍ଧ୍ୟା ପାଞ୍ଚ୍ ବଜେ ଆଡ଼େ ଯିମୁ ବୋଲିକରି ଭାବିଛୁଁ ପାଖେ ଅଛେ ଯେ ଆମର୍ ସବୁ ପିଲା କରିକରା କିରି ଯିମୁ ପଇସା ପତର୍ ନାଇଁ ନେ ଆଉ ତା ଫିର୍ବି ହେନେ ବୁଲିବୁଲା କରି ଆଏମୁ ବଲୁଛେଁ ମତେ ହେନେ ବହୁତ୍ ଜିନିଷ୍ ହେନ୍ତା ଖାଏବାର୍ଟା ହେନ୍ତା ଚନା ମସ୍ଲା ହେନ୍ତା ବହୁତ୍ ଜିନିଷ୍ ମିଠାଫିଠା ମାନେ ବହୁତ୍ ଜିନିଷ୍ ମାନେ ଇ'ଟା ବିକ୍ରି ହେସି କି ବହୁତ୍ ଜିନିଷ୍ ଖେଲ୍ଣା ଫେଲ୍ଣାମନେ ସବୁ ଜିନିଷ୍ ମାନେ ଆଇସି ପୁରା ବଡ୍ ଭଲ୍ ହେଇକରି ସବ୍ ଖୋବ୍ ଲୋକ୍ମାନେ ବି ବୁଲି ବୁଲା ଇଆଡ଼େ ଆଏସନ୍